ମୋର ନ ବହିଟେ ଅଛେ ସାହିତ୍ୟ ବହି ୟା ସେ ବହି ପଢ଼୍ବାର୍ କେ ମୋତେ ସବୁବେଲେ ଭଲ୍ ଲାଗ୍ସି ଆର୍ ସେନ ମତେ କିଛି ମୋର୍ ମନ୍ ଠିକ୍ ରହୁଛେ ସେ ବହି ପଢ଼୍ବାର୍ କେ ମନ୍ ବି ଲାଗୁଛେ ଆର୍ ସେ ବହି ପଢ଼୍ଲେ ମୋତେ ବାହାରର ଚିନ୍ତାବୁନ୍ତା କିଛି ଜନା ନାଇଁ ପଡ଼୍ବାର୍ ଆର୍ ସେ ବହି ପଢ଼୍ଲେ ମୋତେ ଗୁଟେ ଜ୍ଞାନ୍ଟେ ପଶ୍ଲା୍ ବେଲେ ଲାଗୁଛେ ଆର ଖରାପ୍ କାମ୍ କର୍ବା ଲାଗି ମୋତେ ସେ ବହି ପଢ଼୍ଲା ଵେଲୁ ମୋତେ ଆର୍ ନାଇ ଭଲ୍ ଖରାପ୍ କାମ୍ କର୍ବାର୍ ଲାଗି ମୋତେ ନାଇଁ ଭଲ୍ ଲାଗ୍ବାର୍ ଆର୍ ଖରାପ୍ କାମ୍ ନାଇଁ ଭି କର୍ବାର୍ ମୁଇଁ ଆର୍ ଯଦି ବି କେନ୍ଟା ଅକସ୍ମାତ୍ ଯଦି ହଇ ଯାଉଛେଁ ସେଥିର୍ଲାଗି ମୋତେ ପସ୍ତାବାର୍ ଲାଗି ଭି ପଡ଼ୁଛେ ଆର୍ ମୁଇଁ ସେ ବହି ପଢ଼୍ ପଢ଼୍ବାର୍ନୁ ମୋତେ ସଦ୍ଜ୍ଞାନ ସଦ୍ବୁଦ୍ଧି ମିଲୁଛେ ବୋଲିକରି ମୋର ଭାବ୍ନା ଏ ଆର୍ ଯେ ଇଟା ସମସ୍ତଙ୍କୁ ମିଲୁ ବୋଲିକରି ମୋର ଏତ୍କି କହିବାର୍ ୟେ ଅଛି ଆର୍ ୟେ ବହିଟା ମୁଇଁ କାହାକେ ନାଇଁ ଦିଏ ବହିଟା ମୁଇଁ ସବୁବେଲେ ରଖିତିସି ଆର୍ ମୋର ଦରକାର୍ ବେଲେ ସେ ବହି ପଢ଼ୁଛେଁ ସବୁବେଲେ ସେ ବହିକେ ରଖିଛେଁ